ଆଜ୍ଞା ନମସ୍କାର କିଏ କହୁଛନ୍ତି ହଁ କହୁନାହାନ୍ତି

ଆଜ୍ଞା ଆଜ୍ଞା ହଁ ହଁ ଆପଣ ଆସୁନାହାନ୍ତି ଏଇଟା ସବୁପ୍ରକାର ସୁବିଧା ସୁଯୋଗ ମିଳିବ ଆପଣଙ୍କର ଆଜ୍ଞା କୁହନ୍ତୁ ଆଜ୍ଞା ମୋର ଏଇ ଡାକ୍ତରଖାନାରେ ସବୁପ୍ରକାର ରୋଗର ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି ଏଠାରେ ଯେକୌଣସି ନର୍ସ ଡାକ୍ତର ସବୁ କାମ କରୁଛନ୍ତି ସବୁ ହାଇଲି ଏଜୁକେଟେଡ଼ ସବୁ ବଡ଼ ବଡ଼ ୟୁନିଭର୍ସିଟିରୁ ପାଠପଢ଼ିକି ଆସିଛନ୍ତି ଆପଣ ଟେନସନ୍ ନିଅନ୍ତୁନି ଆପଣ ଆମ ଡାକ୍ତରଖାନାକୁ ଆସନ୍ତୁ ଆପଣମାନଙ୍କୁ ସବୁପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ଆଜ୍ଞା ଏଇଟା ତ ଆମର ସରକାରୀ ମେଡ଼ିକାଲ ଆପଣମାନେ ଆମ ଏଇ ମେଡ଼ିକାଲରେ ଯେକୌଣସି ଯେଉଁ ଔଷଧ ମିଳୁଛି ଏଇଠି ଯୋଉରା ଫ୍ରି ଔଷଧ ମିଳୁଛି ଆପଣମାନଙ୍କୁ ସେଇଟା ଦେଇଦିଆଯିବ ଆଉ ଯୋଉରା ଆପଣମାନଙ୍କୁ କିଣିବାକୁ ପଡ଼ିବ ଆମେ ଚିଠାରେ ଲେଖିଦେବୁ ଆପଣ ଯାଇକି ଆଣିବେ ଆଜ୍ଞା ଆଜ୍ଞା କ'ଣ କହିଲେ ଟିକେ ଆଉ ଥରେ କୁହନ୍ତୁ

ଥାଇରଏଡ଼ ପାଇଁ ଆପଣଙ୍କର ଖୋଲା ହେଉଛି ଦିନ ବାରଟାରୁ ତିନିଟା ସେ ତିନିଘଣ୍ଟା ହେଲେ ଜଣେ ସ୍ପେସିଆଲିଷ୍ଟ ଡକ୍ଟର ଆସିବ କଟକରୁ ସିଏ ଆସିକି ଯେଉଁମାନେକେ ରୋଗୀଥିବେ ସେମାନଙ୍କୁ ଚେକ୍ଅପ କରିବେ ଟିକେଟ୍ ଆମର ସେଇଠି ସେଣ୍ଟର ଅଛି ଆପଣ ଲାଇନ୍ରେ ଠିଆହେବେ ଆ ଆମର ଏଇଠି ବେଶୀ ଭିଡ଼ ନାହିଁ ଆପଣମାନଙ୍କୁ ଶୀଘ୍ର ଟିକେଟ୍ ଦେଇଦିଆଯିବ ବେଶୀ ଥାଇରଏଡ଼ ରୋଗୀବି ଆସୁନାହାନ୍ତି ନା ଆଜ୍ଞା ଅନଲାଇନ୍ ବ୍ୟବସ୍ଥା ନାହିଁ ଆପଣ କେଉଁଟୁ କହୁଥିଲେ ଆମର ତ ଟିକେଟ୍ ଅନଲାଇନ୍ ହଉନି କିନ୍ତୁ ଅନଲାଇନ୍ ରେଜିଷ୍ଟର ହେଉଛି ଆପଣଙ୍କ ନାଁ କୁହନ୍ତୁ ଆଉ ଆପଣଙ୍କ ଆପଣଙ୍କ କୁହନ୍ତୁ ଆମେ ଏଇଠି ରେଜିଷ୍ଟର କରିଦବୁ ଆଉ ଫୋନ୍ ଆଉ ଆପଣଙ୍କ ଫୋନ୍ ନମ୍ବରଟା ଏଇ ନମ୍ବର ତ ନା ଆଉ ଅନ୍ୟ କୌଣସି ଫୋନ୍ ନମ୍ବରରେ ରେଜିଷ୍ଟର କରିବେ ହଉ କୁହନ୍ତୁ କ'ଣ କ'ଣ ଆମେ ରେଜିଷ୍ଟର କରିମି ଆପଣଙ୍କର ଫୋନ୍ ନମ୍ବର ଫୋନ୍ ନମ୍ବରଟା କୁହନ୍ତୁ ଆଜ୍ଞା କୁହନ୍ତୁ କୁହନ୍ତୁ ମୁଁ ଶୁଣୁଛି ଆପଣ କହିଚାଲନ୍ତୁ ଆଉ ଆପଣଙ୍କ ଭିଲେଜ

ହଉ ହଉ ଆଜ୍ଞା ଠିକ୍ ଅଛ ଠିକ୍ଅଛି ହଉ ଆପଣ ଆସିବେ ଆଉ ହଉ ରହୁଛି